ଲୋକମାନେ ଠାରେ ଅଧିକତଃ ଚାଷ କରିବାରେ ପସନ୍ଦ କରିଥାନ୍ତି କାରଣ ସେଥିରେ ବହୁତ ଲାଭ ଥିବା ସହିତ ସୁବିଧାଜନକ ହୋଇଥାଏ ସେହି ଚାଷମାନଙ୍କ ମଧ୍ୟରୁ ପଶୁଚାଷ ଏବଂ ଦୁଧ ଚାଷ ହେଉଛିି ମୁଖ୍ୟତମ ଯାହାଦ୍ୱାରା ସେମାନେ ଅତି ସରଳରେ ଲାଭଦାୟକ ଅର୍ଥ ଉପାର୍ଜନ କରିଥାନ୍ତି ପଶୁ ଚାଷରେ ଗାଈକୁ ପଶୁ ଚାଷ ରୂପେ ନେଇଥାନ୍ତି ଏବଂ ତା' ଠାରୁ ଦୁଧର ଚାଷ କରିଥାନ୍ତି ତା' ସହିତ ଆଖୁ ଚାଷ ମଧ୍ୟ କରିଥାନ୍ତି ଦୁଧ ଚାଷ ଓ ଆଖୁ ଚାଷ କରିବା ଦ୍ୱାରା ତାହାଙ୍କୁ ଅଧିକ ଆର୍ଥିକ ସହାୟତା ପ୍ରଦାନ ହୋଇଥାଏ ଯାହାଦ୍ୱାରା ସେମାନେ ସରଳରେ ସେଇ ଚାଷ କରି ଅର୍ଥ ଉପାର୍ଜନ କରିଥାନ୍ତି ତେଣୁ କରି ସେମାନେ ଅଧିକତଃ ଦୁଧ ଚାଷ ଓ ଆଖୁ ଚାଷରେ ପସନ୍ଦ କରିଥାନ୍ତି ଯାହାଦ୍ୱାରା ସେମାନେ ଅଧିକ ଅର୍ଥ ଲାଭ କରି ତାଙ୍କ ଆର୍ଥିକ ବିକାଶକୁ ସୁଦୃଢ଼ କରିବା ସହିତ ତାଙ୍କ ପରିବେଶର ଉତ୍ତମ ବ୍ୟକ୍ତି ରୂପେ ପରିଗଣିତ ହୋଇପାରନ୍ତି ଯାହାଦ୍ୱାରା ସେମାନେ ଅଧିକରୁ ଅଧିକ ଦୁଧ ଚାଷ ଓ ଓ ଆଖୁ ଚାଷ କରିବାକୁ ପସନ୍ଦ କରିଥାନ୍ତି